ଓଡ଼ିଶାରେ ଇତିହାସରେ ଯେନ୍ତାକି ଆଘି ଯେନ୍ତା ଆଘର ଜାମାନାରେ ଇଂରେଜମାନେେ ଆସିକି ଆମର୍ ଓଡ଼ିଶାରେ ଯେନ୍ତା ଶାସନ କରୁଥିଲେ ଯେ ତାଙ୍କର ଯେନ୍ତାକିି ସବୁକିଛି ଲୁଟି ନଉଥିଲେ ଧନ ଦୌଲତ ସବୁକେ ହାସିଲ କରୁଥିଲେ ନେଇ ଆରୁ ନାଇଁ ନାଇଁ ଦେଉ ବୋଲେ ଚାବୁକରେ ମାରୁୁଥିଲେ ମାରି ପିଟି କରି ସବୁ ଲୁଟି ନେଉଥିଲେ ସବୁ ଚୂରେଇ ନେଉଥିଲେ ଇଂରେଜମାନେ ଆଗେ ଆମର୍ ଦେଶରେ ଶାସନ କରୁଥିଲା ବଲେ ଆରୁ ଆମର ଯେନ୍ଟାକି ନାରୀ ମାନଙ୍କର ଉପରେ ଅତ୍ୟାଚାର କରୁଥିଲେ ଛୋଟ ଛୋଟ ଛୁଆମାନ୍କେ ଦୟା ନାଇଁ ଦେଖଉଥିନା ସବୁ ସୁନା ରୂପା ଗହଁ ଗହମ ଖାନାପିନା ସବୁକିଛି ଲୁଟିକି ନେଇ ଯାଉଥିଲେ ତ ସେଥିଲାର୍ ଲାଗି ଯେନ୍ଟାକି ଆମର ନବୀନ ସରକାର ଆଜି ଯେନ୍ଟେ ରାଜନୀତିରେ ହାରି ଯାଇଛନ୍ତି ସେଥିର୍ ଲାଗି ନୂଆ ନୂଆ ସରକାର ବିଜେପିର ଆସିଛି ତ ସେ ଆଜି ସେ ଯେତେ ନବୀନ ସରକାର ଯେତିକି ଥିଲା ସବୁ କିିଛି ସୁବିଧାକୁ ଚେଞ୍ଜ କରିକିନା ସେ ଭି ନୂଆଟା ଲାଗୁ କର୍ବା ଯେନ୍ଟାକି ନବିନ୍ ବାବୁ କରିଥିଲା ଭଲ୍ ଥିଲା ଏବେ ଯେନ୍ ନୂଆଟା ଆଇଛେ ସେ କେନ୍ତା କର୍ବା ଯେ କିଏ ଜାନି ଭଲସେ କର୍ବା କିଏ ନାଇଁ କରେ ଯେ ସେଟା ତ କହି ନାଇଁ ହୁଏ ଆର୍ ଫିର୍ ଯେନ୍ଟାକି ନବୀନ ସରକାର ହାରି ଯାଇଛି କାଲିଆ ଯୋଜନା ବି ବନ୍ଦ କରାଯିବା ସବୁ ସବୁ କିିଛି ନବୀନ୍ରଟା ବନ୍ଦ କରାଯିବା ଆର୍ ଆଗେ ଯେନ୍ ଇଂରେଜମାନେ ଆମର ଦେଶକେ ଶାସନ କରୁଥିଲେ ଯେନ୍ଟାକି ସବୁ ହେତେ ସବୁ ଅତ୍ୟାଚାର କରୁଥିଲେ ଏଇଟା ସେଇଟା ସବୁକିଛି ସେଇଟା ଆଜି ଆଜି ଦୁନିଆରେ କେହି ନାଇଁ ନା ଯେନ୍ଟାକି ନହକର୍ ଯେନ୍ଟା ଆଜି ଆମର୍ ନହକର୍ ଆମର୍ ସବୁ କଥା ମାନଦ ଆମେ ଉଠଲେ ଉଠୁ ବସଲେ ବସ ଆମର ସବୁ କିଛି କାମ କରୁ ବୋଲି ଯେନ୍ଟା କରୁଥିଲେ ଇଂରେଜମାନେ ଶାସନ କରୁଥିଲା ବେଲେ ସେଇଟା ଏବେନି ନା ହଟିଗଲାନ